ମୁଁ ପିଲାଦିନେ ଛୋଟ ଥିଲାବେଳେ ଆମର ଗାଁ ଗହଳିରେ ପିଲାମାନଙ୍କ ସହିତ ଖେଳ କୁଦ ମାତରେ ସମୟ ବିତାଉ ଥିଲି ତା'ପରେ ମୋତେ ପାଞ୍ଚ ବର୍ଷ ହେଲା ପରେ ସ୍କୁଲ୍କୁ ବାପା ମା' ନାଁ ଲେଖାଇବାରୁ ମୁଁ ସ୍କୁଲ୍କୁ ଗଲି ସ୍କୁଲ୍ରେ ମୋତେ ଶିକ୍ଷକ ଭଲପାଉଥିଲେ ମୁଁ ଏବଂ ଭଲ ପାଠ ପଢ଼ୁଥିଲି ସେମାନେ ସାଙ୍ଗସାଥୀଙ୍କ ସଙ୍ଗରେ ମିଳାମିଶା କରିବା ପାଇଁ ସେତେ ମନାକରୁଥିଲେ ତେଣୁ ମୁଁ ସେମାନଙ୍କ ସହିତ ବିଶେଷ ମିଳାମିଶା କରେ ନାହିଁ ଆଉ ଖେଳ ସମୟରେ ଖେଳ ପାଠ ପଢ଼ିବା ସମୟରେ ପାଠ ପଢ଼ିବା ଆଉ ଟ୍ୟୁସନ୍ ସମୟରେ ଟ୍ୟୁସନ୍କୁ ଯାଏ ପାଠ ପଢା ସରିବା ପରେ ମୁଁ ଘରେ ରହି ଅନ୍ୟ ବିଜ୍ନେସ୍ କାମ କରିଥିଲି ତା'ପରେ ବର୍ତ୍ତମାନ ମୁଁ ଚାଷବାସରେ ମନ ଦେଇ ମୋର ଚାଷବାସ ଉନ୍ନତି କାମ କରୁଅଛି